ହାଲୋ ଭାଇ କେଉଁଠି ଅଛ ମୁଁ ମାଧପୁର ଯିବାର ଅଛି ଏଇଠି ଏ ପାଖାପାଖି କିଛି ଅଟୋ କି ରିକ୍ସା କି ବସ କିଛି ମିଳୁନି ଭାଇ ମୁଁ ଏଇଠି ବହୁତ ଜଣଙ୍କୁ ପଚାରିଲି ମାନେ କିଏ ବି କହିଲେ ଏବେ ବସ୍ କିଛି ଆସିବନି କି କିଛି ଏବେ ସୁବିଧା ନାହିଁ କହିଲେ ତ ଭାଇ ଗୋଟେ ଭାଇ ତୁମ ନମ୍ବର୍ ଦେଲେ ଆଉ ମୋତେ କହିଲେ ଯେ ସେ ଭାଇଙ୍କୁ କୁହ ତାଙ୍କେ ନେଇକି ଛାଡ଼ିଦେବେ ତ ସେଇଥିପାଇଁ ମୁ ତାଙ୍କଠାରୁ ନମ୍ବର୍ ଆଣିକି ତୁମକୁ କଲ୍ କଲି ଆଉ ଭାଇ କେତେ କ'ଣ ନେବ ତୁମେ ପଇସା କୁହ ମୋତେ କେତେବେଳେ ଆସିବ ଭାଇ ତୁମେ ହଉ ପହଞ୍ଚିବ କେତେବେଳ ହଉ ଆଉ ଦଶ ମିନିଟ ପରେ ହେଉ ଠିକ ଅଛି ନାଇଁ କଣ କି ଭାଇ ମାନେ ମୋର ଯିବାର ଅଛି ତ ମାନେ ବହୁତ ଲେଟ୍ ହେଲାଣି ସେପଟେ ମାନେ ମୋର ଇଣ୍ଟର୍ଭିଉ ଟା ଅଛି ସେଠିକୁ ମାନେ ଠିକ ଟାଇମ ରେ ନ ପହଞ୍ଚିଲେ ସେପଟେ ଭାଇ ସାର୍ ଗାଳି ବି କରିପାରନ୍ତି ଆଉ ମାନେ ଲେଟ୍ ହେଲେ ଭାଇ ଆଉ ମୋର ବି ମାନେ କିଛି ମାନେ ପ୍ରୋବ୍ଲେମ୍ ହୋଇପାରେ ସେଥିପାଇଁ ଆଉ ମୁଁ ଶୀଘ୍ର ଯିବାକୁ ଚାହୁଁଛି ନା ଦୟାକରିକି ଭାଇ ତୁମେ ଟିକେ ଶୀଘ୍ର ଆସିଲେ ବହୁତ ଭଲ ହୁଅନ୍ତା ଆଉ ଶୀଘ୍ର ନେଇକି ମୋତେ ଟିକେ ଛାଡି ଦିଅନ୍ତ ତୁମେ ଯାହାଦ୍ୱାରା ମୁ ତୁମକୁ ମାନେ ରାତି ଟା ନା ସେଥିପାଇଁ ମୁ ତୁମକୁ ଅଧିକ ପଇସା ଦେଇଦିଅନ୍ତି ଭାଇ ଟିକେ ତୁମେ ଜଲ୍ଦି ଆସ ଆଉ ପହଞ୍ଚିଲେ ବି ମୋର ସେଇଠି କାମ ଅଛି ସେପଟେ ଆଉ ମୁଁ ବସ ବି ମିଳିବାର ସମ୍ଭାବନା ନାହିଁ ନା ରାତି ହେଲାଣି ତ ସେପଟେ ମାନେ ମାଧପୁର ପହଞ୍ଚିବା ପାଇଁ ତ ବସ ସେଇଠି ଥିବ ମାଧପୁର ରୁ ମୁ ଯିବି ପୁଣି ସମ୍ବଲପୁର ସେଠିକୁ ଯାଇକି ମୋର ସମ୍ବଲପୁରରେ ଇଣ୍ଟର୍ଭିଉ ଟା ଅଛି ତ ଭାଇ ତୁମେ ଟିକେ ଜଲ୍ଦି ଆସ ଆଉ ମୁ ତୁମକୁ ଏଇଠି ମାଦିକୁନ୍ଦା ବସଷ୍ଟପ୍ରେ ଜଗିଛି ହଉ ଭାଇ ତୁମେ ଜଲ୍ଦି ଆସ ଆଉ ରହିଲି